ମୁଁ ମଧ୍ୟମ ପିଢ଼ିର ଅଂଶ ଯାହାକି ମୁଁ ମୋ ପୁରୁଣା ପିଢ଼ି ଓ ଆଗାମୀ ଯୁବ ପିଢ଼ିକି ମୁଁ ଦେଖୁଛି ଆଗାମୀ ପୂର୍ବ ପିଢ଼ି ଏବଂ ଯୁବ ପିଢ଼ି ମଧ୍ୟରେ ଅନେକ ପାର୍ଥକ୍ୟ ମୁଁ ଦେଖୁଅଛି ଯେମିତିକି ବର୍ତ୍ତମାନ ମୋବାଇଲର ଦୁନିଆଁ ମୋ' ସମୟରେ ମୋବାଇଲ ନୂତନ ଭାବରେ ଆସିଥିଲା କିନ୍ତୁ ମୋ ପୂର୍ବ ପିଢ଼ି ସମୟରେ ମୋବାଇଲ ନଥିଲା ତା ପୁରା ନୂଆ ଥିଲା ତାଙ୍କରେ ସେପରି ମୋବାଇଲ କ'ଣ ଲୋକ ଜାଣିନଥିଲେ ମୋ ସମୟରେ ମୋବାଇଲ ନୂତନ ଭାବରେ ଆସିଲା କିନ୍ତୁ ବର୍ତ୍ତମାନ ଦୁନିଆଁରେ ଯୁବ ପିଢ଼ିମାନେ ସମସ୍ତଙ୍କ ହାଥରେ ମୋବାଇଲ ବର୍ତ୍ତମାନ ଦୁନିଆଁରେ ସମସ୍ତେ ଟେକ୍ନୋଲୋଜିକୁ ଫଲୋ କଲୁ ଫଲୋ କରୁଛନ୍ତି ଯାହାକି ବର୍ତ୍ତମାନ ଯୁବ ପିଢ଼ି ସେହି ଆମର ଆଧୁନିକ ଦୁନିଆଁ ଆଉ ପ୍ରଯୁକ୍ତି ବିଦ୍ୟାରେ ମାତି ରହୁଛନ୍ତି ଖେଳକୁଦ ନାଚଗୀତ ସାଙ୍ଗସାଥି ବୁଲା ଧୀରେ ଧୀରେ କମିକା ବସିଛି ପୁଅ ପିଲାମାନେ କି ଝିଅ ପିଲାମାନେ ଆଉ ଯେଉଁ ଖେଳ ଖେଳିକି ଶାରୀରିକ ବ୍ୟାୟାମ କରୁଥିଲେ ଶାରୀରିକ ଯେଉଁ ତାଙ୍କର ବୃଦ୍ଧି ହେଉଥିଲା ଧୀରେ କମିବାକୁ ଲାଗିଛି ସମସ୍ତେ ମୋବାଇଲ ସମସ୍ତେ ଆର ଇଣ୍ଟରନେଟର ବ୍ୟବହାର କରୁଛନ୍ତି ଆଉ ଧୀରେ ଧୀରେ ଲୋକମାନଙ୍କର ଅଭ୍ୟାସ କମିବାକୁ ଆସିଲାଣି ସେଇ ଖେଳକୁଦ ହେଉ କିମ୍ବା ଅନ୍ୟ ଯେକୌଣସି ବିଷୟରେ ହେଉ କିନ୍ତୁ ପୂର୍ବ ପିଢ଼ିମାନେ ନିଜେ ସବୁ କାମ କରୁଥିଲେ ଗୋଟିଏ ଜାଗାକୁ ଗୋଟିଏ ଜାଗା ଚାଲିକି ଯାଉଥିଲେ ଗୋଟିଏ ଜାଗାରୁ ଗୋଟିଏ ଜାଗାକୁ କିଛି କଥା କହିବାକୁ ହେଲେ ଚିଠି ଲେଖୁଥିଲେ କିନ୍ତୁ ବର୍ତ୍ତମାନ ଦୁନିଆଁରେ ତାହା ବହୁତ ସହଜ ସାଙ୍ଗେ ସାଙ୍ଗେ ୱାଟ୍ସଆପ ଖୋଲ ଆଉ ମେସେଜ ଲେଖ ଆଉ ପଠେଇଦିଅ ଏହିଭଳି ବହୁତ ପାର୍ଥକ୍ୟ ଆଉ ଆମେ ଦେଖିବାକୁ ପାଉଛେ କିନ୍ତୁ ମୋ ଦୁନିଆଁରେ ମୁଁ ପୂର୍ବ ପିଢ଼ି ମଧ୍ୟ ଦେଖିଛି ଆଉ ଆଧୁନିକ ଦୁଡ଼ି ପିଢ଼ି ସହିତ ମଧ୍ୟ ମୁଁ ଚାଲିବାକୁ ଆରମ୍ଭ କରିଛି